ଓଡ଼ିଶାର ଆଞ୍ଚଳିକ ଉପଭାଷା ହଉଛି ହିନ୍ଦୀ ଏବଂ ବେଙ୍ଗଲୀ ଓଡ଼ିଶାର ଉପଭାଷା ହିନ୍ଦୀ ଏବଂ ବେଙ୍ଗଲୀ ସେ ବିଷୟରେ ମୁଁ ଅଳ୍ପ କିଛି କହିବି ଯେମିତି କୋରାପୁଟରେ ଆଦିବାସୀ ଏବଂ ସମ୍ବଲପୁରରେ ସମ୍ବଲପୁରୀ ଆମ ଆଞ୍ଚଳିକ ଆଞ୍ଚଳିକ ମାନଙ୍କରେ ଆମ ସାଙ୍ଗରେ ଯିଏ ହିନ୍ଦୀରେ କଥା ଆମେ ତାଙ୍କ ସାଙ୍ଗରେ ହିନ୍ଦୀରେ କଥା ହେଉ ଯିଏ ଓଡ଼ିଆରେ କଥାହୁଏ ଆମେ ତାଙ୍କ ସାଙ୍ଗରେ ଓଡ଼ିଆରେ କଥା ହେଉ ଆଉ ଆଞ୍ଚଳିକର ଓଡ଼ିଶାର ଆଞ୍ଚଳିକ ମୋର ଉପଭାଷା ବିଷୟରେ ମୁଁ ବେଶୀ କିଛି ଜାଣିନି